ଆମ ଓଡ଼ିଶାରେ ଅନେକ ଭାଷା ରହିଛି ସେଥିରୁ ଓଡ଼ିଆ ଭାଷାକୁ ପ୍ରାଧାନ୍ୟ ଦିଆଯାଇଥାଏ ଓଡ଼ିଆ ଵର୍ଣ୍ଣମାଳାରେ ଅଣଚାଶଟି ବର୍ଣ୍ଣ ରହିଛି ଓଡ଼ିଆ ଭାଷାକୁ ଦୁଇ ଭାଗରେ ବିଭକ୍ତ କରାଯାଇଥାଏ ଯଥା ସ୍ୱରବର୍ଣ୍ଣ ଗୋଟିଏ ବ୍ୟଞ୍ଜନ ବର୍ଣ୍ଣ ସ୍ୱରବର୍ଣ୍ଣ ହେଲା ଏଗାରଟି ଅକ୍ଷରରେ ବିଭକ୍ତ କରାଯାଇଥାଏ ବ୍ୟଞ୍ଜନ ବର୍ଣ୍ଣ ହେଲା ଅଠତିରିଶଟି ଅକ୍ଷରରେ ବିଭକ୍ତ କରାଯାଇଥାଏ ଓଡ଼ିଆ ଭାଷାରେ ଅନ୍ୟ ଏକ ବୈଶିଷ୍ଟ ହେଲା ଅନେକ ବୈଶିଷ୍ଟ ରହିଛି ସମାଷ ବିଶେଷ ବିଶ୍ଲେଷଣ ସର୍ବନାମ ଆଉ ବିଭକ୍ତ କରାଯାଇଛି ସ୍ୱରବର୍ଣ୍ଣ କୌଣସି ମାତ୍ରା ଲାଗେ ନାହିଁ ଆ ଠାରୁ ଆରମ୍ଭ ହୋଇଥାଏ ମାତ୍ର ଓଡ଼ିଆ ଭାଷାକୁ ପରିମାର୍ଜିତ କରିବେ ପାଇଁ ବ୍ୟବହାର କରୁ